ବର୍ ଗୋଟିଏ ବର୍ଷ ଆମ ଗାଁରେ ମରୁଡ଼ି ଦେଖିବାକୁ ମିଳିଥିଲା ବର୍ଷା ବହୁତ କମ୍ ହୋଇଥିବାରୁ ଚାଷ ଜମିରେ ପାଣି ନଥିଲା ଚାଷୀମାନେ ଚାଷ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜମି ଫାଟି ଆଁ କରିଥିଲା ଯାହାଫଳରେ କି ଚାଷ ବାଧାପ୍ରାପ୍ତ ହୋଇଥିଲା ଏଥିପାଇଁ ଆମ ଗାଁରେ ଖାଦ୍ ଲୋକ ଖାଇବା ପାଇଁ ବହୁ ଖାଦ୍ୟ ଶସ୍ୟ ପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଇଥିଲେ ଖାଦ୍ୟ ଶସ୍ୟର ଦର ମଧ୍ୟ ବହୁତ ବଢ଼ିଯାଇଥିଲା ସରକାରଙ୍କ କିଛି ଅନୁଦାନରୁ ଲୋକମାନେ ସେହି ଖାଦ୍ୟକୁ ଖାଇ ନିଜର ଜୀବନ ଅତିବାହିତ କରିଥିଲେ